ହ୍ୟାଲୋ ଆରାଧ୍ୟା ରେଷ୍ଟୁରାଣ୍ଟ୍ କହୁଛନ୍ତି ହଁ ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା ମୁଁ ଯେଉଁ ଅର୍ଡ଼ର୍ଟା କରିଥିଲି ସେଇଟା ଆଡ଼୍ରେସ୍ଟା ଭୁଲ୍ ଦେଇଛି ହଁ ମ୍ୟାଡ଼ାମ୍ କୁହନ୍ତୁ ଆପଣ ଦୟାକରି ମୁଁ ଯେଉଁ ଆଡ଼୍ରେସ୍ ଦେବି ସେଇ ଆଡ଼୍ରେସ୍ରେ ପଠେଇ ଦେବେ ହଉ ଠିକ୍ ଅଛି ଆଡ୍ରେସ୍ଟା କୁହନ୍ତୁ ଆଡ୍ରେସ୍ ଏମ୍ ଭି ଥାର୍ଟିଏଇଟ୍ ପୋଷ୍ଟ୍ ତାର୍ଲାକଟା ନେମ୍ ମଣିମାଳା ମଣ୍ଡଳ ଏହି ଆଡ଼୍ରେସ୍ରେ ପଠେଇ ଦେବେ ଆଜ୍ଞା ମ୍ୟାଡ଼ାମ୍ ଆଉ ଥରେ କହିଲେ ନେମ୍ ମଣିମାଳା ମଣ୍ଡଲ ପୋଷ୍ଟ୍ ତାର୍ଲାକଟା ଗ୍ରାମ ଏମ୍ ଭି ଥାର୍ଟିଏଇଟ୍ ହଉ ଠିକ୍ ଅଛି ମ୍ୟାଡ଼ାମ୍ ହଁ ଏଇ ଆଡ଼୍ରେସ୍ରେ ପଠେଇ ଦେଉଛି ଆଚ୍ଛା କେତେ ସମୟ ଲାଗିବ ଘଣ୍ଟାଟିଏ ଟିକେ ଜଲ୍ଦି ହେଲେ ହବନି ଟିକେ ଜଲ୍ଦି ଦେବା ପାଇଁ ଚେଷ୍ଟା କରନ୍ତୁ ହଁ ମ୍ୟାଡ଼ାମ୍ ଚେଷ୍ଟା କରୁଛି